ମୋ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ ହେଉଛି କୃଷ୍ଣଚନ୍ଦ୍ର ମହାପାତ୍ର ସୁରେନ୍ଦ୍ର କୁମାର ରାଉତ କେଳୁଚରଣ ବେହେରା ସନ୍ତୋଷ କୁମାର ବରାଳ ବିଭୂତି କୁମାର ଲେଙ୍କା